ଲମ୍ବା ସମୟ ଗୀତ ଗାଇବାକୁ ହେଲେ ଶୁଖିଲା ଖାଦ୍ୟ ଖାଇବାକୁ ପଡ଼ିଥାଏ ଶୁଖିଲା ଖାଦ୍ୟ ଖାଇବା ଦ୍ୱାରା ନିଜକୁ ଫିଟ୍ ଲାଗିଥାଏ ଏବଂ ଲମ୍ବା ସମୟ ଗୀତ ଗାଇ ହୋଇଥାଏ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ସାତ ଘଣ୍ଟା ମଧ୍ୟ ଗୀତ ଗାଇ ହୋଇଥାଏ ଏବଂ ଗୀତ ଗାଇବା ସମୟରେ ବାୟୁ ଉପରେ ଧାରଣା ରଖିବା ଦରକାର ଶରୀରରୁ ନିର୍ଗର ନିର୍ଗତ ହେଉଥିବା ବାୟୁକୁ କମ ଖର୍ଚ୍ଚ କଲେ ଅଧିକ ସମୟ ଗୀତ ଗାଇ ହୋଇଥାଏ